ପୁରାତନ କାଳରୁ ଓଡ଼ିଶାର ସଂସ୍କୃତି ଏବଂ ଏହାର ଇତିହାସ ଓ ଭୁଗୋଳ ଦ୍ବାରା ପ୍ରଭାବିତ ହୋଇ ଆସୁଅଛି ଯେପରିକି ପାହାଡ଼ିଆ ଅଞ୍ଚଳ ପ୍ରାଚୀନ ସମୟରୁ ପ୍ରମୁଖ ଅଟେ ଆମର ସାମୁଦ୍ରିକ ବାଣିଜ୍ୟ ବେଦ ଉପନିବେଶ ପ୍ରଭାବ ହୋଇଥାଏ ଆଦିବାସୀମାନେ ତାଙ୍କର ରୀତିନୀତି ଏବଂ ଜୀବନ ଶୈଳୀରେ ପରିବର୍ତ୍ତନ ଦେଖାଇଥାନ୍ତି ଏହା ମହାନ ବିବିଧତା ହୋଇଥାଏ